ଗୋଟେ ଅସୁବିଧା ଗୋଟ ହେଇଯାଇଛି ଭାଇନା ଏବେ ଜାଣିପାରିଲି ତ କ'ଣ ବୋଲେ ମୁଇଁ ସେ ଯୋଉ ଆମର ଜୟପୁର ଯିବା ବସ୍ ବ ବୋଲିିକ ଏଠି ଚଢ଼ିଥିଲି ଭାଇନା ନାଇଁ ଆଜ୍ଞା ଭୁଲରେ ତ ଚଢ଼ିଥିଲି ଏକାଥରେ ବରମୁଣ୍ଡା ଯାଉଛି ପୁଣି ଜୟପୁର ଜିବାର ଅଛି ଭାଇନା କି ବୋଲେ ଭାଇନା ମୋର ପଇସା ଟିକେ ରିଟର୍ନ କରିଦେବ କେମିତି କରିବା ମ୍ୟାଡମ୍ ରିସିପ୍ଟ ଯିବ ନା ହଁ ମୋବାଇଲ ନମ୍ବର ଯେ ଅଲଗା ଦେଇ ଦେଇଛିି ଭାଇନା ସମୟଟା ମୁଁ ତୁମକୁ ଦେଇଦେବି ଟିକେ ଲଗଇନ କରିବକି ହଁ ଏଇଟ ଟୁ ଫୋର୍ ନାଇନ୍ ଥ୍ରୀ ଜିରୋ ଏଇଟ୍ ନାଇନ୍ ସେଭେନ ଫୋର୍ ହଁ କେମତି କରିବାର

ଦେଖା ହବ ନା କେମତି କରିିବି ମୁଁ ସେଟା ନାଇଁ ନାଇଁ ନାଇଁ ଜୟପୁର

ଟିକେ ଏଆଡ଼କୁ ଟିକେ ଆସ ଭାଇନା ବେଶୀ ସାଉଣ୍ଡ ହେଉଛି ତ ତୁମର ସେପଟେ ଭିଡ଼ ଏତେ କ'ଣ ବୋଇଲେ ଭାଇନା ସିଟ୍ ଏବେ କୋଉ ବସ୍ ଅଛି ଭାଇନା ସିଟ ଖାଲି ଥିବା କି ଭାଇନା ହଉ ଜଣେ ଆସ ଜଣେ ଏକା ଦେଖ ଭାଇନା ପେମେଣ୍ଟ୍ ଟିକଏ ରିଟର୍ଣ୍ଣ କରିଦେବ ବେଶୀ ଦୂର ଯିବା ଲାଗିନା ଟିକେ ଆମର କଥା ମିଷ୍ଟେକ୍ ବୁଝ ପରା ତୁମେ କେମିତି ଫର୍ମ୍ ଇଏ ଯୋଉଟା ମୁଣ୍ଡରେ ଅଛି ସେଇଟା କହିଦେଉଛ ମୁଁ ଚୁପ୍ ଅଛି ବୋଲି ଭାଇନା ହେଲେ ବି ଟିକେ ବୁଝିବାର କଥା କି ନାଇ ଭାଇନା ତୁମେ ମନଇଛା ଏଇଟା କେମିତି କହିଦେଉଛ ହଉ ଠିକ ଅଛି ଭାଇନା